ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ସାମିଲ ହେବା ପାଇଁ ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ଯେପରି ଆମର ନୀଳବନ ପକ୍ଷୀ ଅଭୟାରଣ୍ୟ ହିମାରମାଥା ଚିଲିକା ଏପରି ଆମର ଆମ ରାଜ୍ୟରେ ବହୁତ କିଛି ଏପରି ଜାଗା ଅଛି ଯେପରି ଆମର ପୁରୀ ଜଗନ୍ନାଥ ଟିମ୍ପଲ ବା ସମୁଦ୍ର କୋଣାର୍କ ଟିମ୍ପଲ ଏମିତି ଚିଡ଼ିଆଖାନା କଟକ ମହାନଦୀ କିମ୍ବା ଆଉ ତାରାତାରିଣୀ ଟିମ୍ପଲ ବା ଆମର ଟିକରପଡ଼ା ଯେଉଁଠି ପାଇଁ ଆମର ଜଣାଯାଏ ତ ଓଡ଼ିଶାରେ ଆମର ବହୁତ କିଛି ପ୍ରାକୃତିକ ଜାଗା ଅଛି ଯେମିତିକି ପର୍ଯ୍ୟଟକମାନେ ବାହାରୁ ବି ଟୁରିଷ୍ଟମାନେ ବି ଆସନ୍ତି ଓଡ଼ିଶା ଆମର ବହୁତ ପ୍ରାଚୀନ କାଳର ପ୍ରାକୃତିକ ସୌନ୍ଦର୍ଯ୍ୟର ଜାଗା ହିସାବରେ ଜଣାଯାଏ